ଆମ ଅଞ୍ଚଳରେ ସାଧାରଣତଃ ଭାବରେ ଦାରିଦ୍ୟ ବେକାରୀ ଓ ନିରକ୍ଷରତା ଯୋଗୁଁ ହିଁ ଅପରାଧ ଗୁଡ଼ିକ ଘଟିଥାଏ କାହିଁକି ନା ଆମ ଅଞ୍ଚଳରେ ଅଧିକାଂଶ ଭାବରେ ଦାରିଦ୍ର୍ୟ ଲୋକ ବେକାରୀ ଲୋକ ଏବଂ ନିରକ୍ଷରତା ଲୋକ ମଧ୍ୟ ଅଛନ୍ତି କାହିଁକି ନା ଆମ ଅଞ୍ଚଳରେ ଶିକ୍ଷାର ଏତେ କିଛି ସୁବିଧା ନାହିଁ ବୋଲି ଅଧିକାଂଶ ଲୋକ ନିରକ୍ଷରତା ଅଛନ୍ତି ଆଉ ଦାରିଦ୍ର୍ୟ ଯୋଗୁଁ ମାନେ ଲୋକମାନେ ଯେହେତୁ ଖାଇବା ପିଇବା ଠିକ୍ସେ ପାଇପାରୁ ନାହାନ୍ତି ତାହେଲେ ସେମାନେ ନିଶ୍ଚିତ ଭାବରେ କିଛି ଚୋରି ଡକାୟତ କିମ୍ବା ଅନ୍ୟାନ୍ୟ କାମ କରି ମାନେ ଅପରାଧ କରି ସେମାନେ ତାଙ୍କର ଜୀବିକା ନିର୍ବାହ କରିବାକୁ ଚାହାଁନ୍ତି ବେକାରୀ ଲୋକମାନେ ବି ସେମିତି ତାଙ୍କ ପାଖରେ କିଛି ରୋଜଗାର କରିବା ପାଇଁ ସେମିତି କିଛି ଜୁଗାଡ଼ ନଥିବାରୁ ସେମାନେ ବି ସେମିତି ଅପରାଧ କରି ନିଜର ଜୀବନ ଯାପନ କରିବାକୁ ବାଧ୍ୟ ହେଇଥାନ୍ତି ଆଉ ନିରକ୍ଷରତା ମାନେ ମଧ୍ୟ ସେହିପରି ଭାବରେ ସେମାନଙ୍କୁ ତ କିଛି ଜାଣି ବି ପାରନ୍ତିନି ଯେ କୋଉଟା ଠିକ୍ କୋଉଟା ଭୁଲ୍ ଶିକ୍ଷା ନଥିବା ଯୋଗୁଁ ସେମାନେ କିଛି ସେମିତି ବୁଝିପାରନ୍ତି ନି କ'ଣ କଲେ ଠିକ୍ କ'ଣ କଲେ ଭୁଲ୍ କୋଉ ଜିନିଷଟା ଠିକ୍ କୋଉଟା ଭୁଲ୍ ସେମାନେ କିଛି ଜାଣିପାରନ୍ତି ନି ସେମିତି ସେଥିପାଇଁ ଆମ ଅଞ୍ଚଳରେ ଅଧିକ ଭାବରେ ଅପରାଧ ଘଟିଥାଏ ସେଗୁଡ଼ିକର କାରଣ ବିଶେଷ ଭାବରେ ଦାରିଦ୍ର୍ୟ ବେକାରୀ ନିରକ୍ଷରତା ହିଁ ସବୁଠୁ ବଡ଼ କାରଣ ଅଟେ ଆଉ ଆମ ଅଞ୍ଚଳରେ ଶିକ୍ଷାର ମାନେ ସୁବିଧା ସୁଯୋଗ ନଥିବାରୁ ଅଧିକାଂଶ ଲୋକ ନିରକ୍ଷରତା ଭାବରେ ଅଛନ୍ତି ଆଉ ସେମାନେ କିଛି ଜାଣିପାରନ୍ତିନି ଯେ ଠିକ୍ ଭୁଲ୍ କିଛି ବୁଝ ବୁଝିପାରନ୍ତିନି ଆଉ କ'ଣ କରିବା ଦରକାର କ'ଣ କରିବା ଦରକାର ନାହିଁ ସେମାନେ କିଛି ଜାଣିପାରନ୍ତିନି ସେଥିପାଇଁ ସେମାନେ ଅପରାଧ୍ କରି ବସିଥାନ୍ତି